ଆମେ ସବୁଦିନେ ଓଡ଼ିଆ ଲୋକ୍ ଓଡ଼ିଆ ଭାଷା କହେସୁ ସମସ୍ତେ କିନ୍ତୁ ଓଡ଼ିଆରେ ଅନେକ୍ ଭାଷାମାନେ ଅଛେ କିନ୍ତୁ ଆମେ ସଦାବେଲେ ଆମେ ସମ୍ବଲପୁରୀ ବୋଲି ଗୁଟେ ଭାଷାଟେ ଅଛି ଆମେ ସମ୍ବଲପୁରୀରେ ଘରେ ଭି ସେ ଭାଷା ତାହେଲେ କହେସୁନ୍ ଆରୁ ଖଣ୍ଡବାକ୍ୟ ରୂଢ଼ି ବୋଲେ ତ ମୁଁ ଟିକେ ନାଇଁ ଜାନି ସେତେ ଆରୁ ଆମର୍ ଘରଇ ଆମେ ଓଡ଼ିଆ ଭାଷା ସମ୍ବଲପୁରୀ ଖାଣ୍ଟି ସମ୍ବଲପୁରୀ ଆମେ ସଦାବେଲେ କହୁଛୁଁ ଆରୁ ବାପା କେ ବୁଆ ବି ବୋଲସୁଁ ମା କେ ମୁଁ ତ ମାଆ ବୋଲୁଛୁଁ ପୁଅ କେ ପୁଅ ବୋଲୁଛୁଁ ଝିଅ କେ ଝୀ ବୋଲୁଛୁଁ ଆମେ ଆମର୍ ସମ୍ବଲପୁରୀ ଭାଷାରେ ଏନ୍ତା ଏନ୍ତା କହେସୁଁ ଆରୁ ସବୁ ଜିନିଷ୍ ଯାହା ଯାହା ଜିନିଷ୍ ଆମେ କଥା ବାର୍ତ୍ତା ହଉଛୁ ଆମଟା ସମ୍ବଲପୁରୀ ଭାଷାରେ ସଦା ସର୍ବଦା ଆମର୍ ଓଡିଶା ତି ଇଟା ଆମେ ସବୁ ଦିନେ ଏଇଟା ଆମେ କଥା ବାର୍ତ୍ତା ହେସୁଁ